ଯେହେତୁ ସବୁବେଳେ ଖେଳ ଖେଳନ୍ତି ସବୁଦିନ ସନ୍ଧ୍ୟାବେଳେ ଦେହ ଚଳପ୍ରଚଳ ରୁହେ ମନ ଉତ୍ସାହିତ ରୁହେ ଏବଂ ଝାଳ ମଧ୍ୟ ବୋହେ ଏବଂ ଯେଉଁ ପରିଶ୍ରମଟି କରନ୍ତି ଖେଳିବା ପାଇଁ ଯେପରିକି ଦୌଡ଼ ହେଉ କି କ୍ରିକେଟ୍ ହେଉ ଫୁଟ୍ବଲ୍ ହେଉ ସେଥିରେ ବହୁତ ଶାରୀରିକ ପରିଶ୍ରମ କରିବାକୁ ପଡ଼େ ପରିଶ୍ରମ କରିବା ଦ୍ୱାରା ଝାଳ ବୋହିଥାଏ ଏବଂ ତାହା ଦ୍ୱାରା ଦେହ ବହୁତ ସୁସ୍ଥ ରହିଥାଏ ମନ ମଧ୍ୟ ସୁସ୍ଥ ରହିବ ଯେହେତୁ ଲୋକମାନଙ୍କ ମଧ୍ୟରେ ଗୋଟେ ସମ୍ପର୍କ ଅଛି ଗୋଟେ ମଜାମସ୍ତି ଚାଲିଛି ତ ଭଲ ସମ୍ପର୍କ ରହେ ଆଜିକାଲି ଯେଉଁ ପିଲାମାନେ ଫୋନ୍ ଲାପ୍ଟପ୍ ଧରି ବସୁଛନ୍ତି ସେମାନଙ୍କଠାରୁ ତ ମନ ଅବସ୍ଥା ବହୁତ ସୁସ୍ଥ ରହିବ ଯେହେତୁ ଏଇଟା ଏକ ଶାରୀରିକ ଖେଳ ଏବଂ ସମସ୍ତ ମିଳାମିଶାରେ ହୋଇଥାଏ ତ ତା'ଠାରୁ ବହୁତ ଭଲ ଏକ ପ୍ରକ୍ରିୟା ଏଇଟା ଯାହାକି ସମସ୍ତେ ଖେଳିବା ଉଚିତ